ଲାଗିଛି କି ଏ ପ୍ୟାମେଣ୍ଟ କେତେ ଅଛି ରେଟ୍ ହେଲେ ରେଡ଼ମି ଟେନ୍ ହଁ ହଁ

ହଁ ଆଉ ଟିକେ କମରେ ମୋର ଦରକାର ଥିଲା ଆଠ ହଜାର ଭିତରେ ଗୋଟେ

ଭିବୋ କେମିତି କଣ ଅଛି ରେଟ୍ ସ୍ୟାମସଙ୍ଗ ଟା ହଁ ଯାହେଲେ ବି କମ୍ ରେଟ୍ ବାଲା ଟିକେ ଦେଖ କଣ କେମିତି କୁହ ନାଇଁ ମ କ୍ୟାମେରା ଫ୍ୟାମେରା ନହେଲେ ନାହିଁ ସେହି ଯାହେଲେ ବି କମ୍ ରେଟ୍ ଦେଖ ଗୋଟେ ଏ ଫେସବୁକ ୱଟସପ ଯେମିତି ଚାଲୁଥିବ ଟିକେ ମୋବାଇଲଟେ ଦରକାର ନାଇଁ ମୁଁ ନିଜେ ଯିବି ଦେଖିକି ଆସିବି ନହେଲେ ଆଉ ଆଠ ହଜାର ଭିତରେ ଯେମିତି ପଡ଼ିବ ଟିକେ ଦେଖ ଭାଇ

ହଉ କେତେଟା ଭିତରେ ଦୋକାନ ଖୋଲା ହେଉଛି ଖାଇବାକୁ ଯିବେ ନାହିଁ ହଁ ହଉ ହଉ ଠିକ୍ ଅଛି ହଁ ହଉ ହଉ ଠିକ୍ ଅଛି ମୁଁ ପହଞ୍ଚିବି ଆହୁରି ହଉ ଏ ନମ୍ବରରେ ଫୋନ କରିବି ନହେଲେ ଆହୁରି ହଉ ରହିଲି ହଁ ନମସ୍କାର